ଓଡ଼ିଆ ଭାଷା ଏକ ଉନ୍ନତ ଭାଷା ଯେମିତିକି ଏକମାତ୍ର ରାଜ୍ୟ ଓଡ଼ିଶା ହିଁ ତିଆରି ହେଇଥିଲା ଭାଷା ଯୋଗୁଁ ଉଣେଇଶିଶହ ଛତିଶି ମସିହା ଯେତେବେଳେ ଓଡ଼ିଶା ତିଆରି ହେଲା ଭାଷା ଓଡ଼ିଆ ଭାଷା ଯୋଗୁଁ ହିଁ ଓଡ଼ିଶାକୁ ଏକ ରାଜ୍ୟର ମାନ୍ୟତା ମିଳିଲା ଓଡ଼ିଆ ସାହିତ୍ୟ ଓଡ଼ିଶା ଭାଷା ଓଡ଼ିଆ ଭାଷା ତ ଏକଦମ ମଧୁର ଭାଷା ଏ କଥା ଅତ୍ୟୁକ୍ତି ନାହିଁ ଓଡ଼ିଆ ଭାଷାର ଦେଖିବେ କି ବେଦ ଭାଷା ଯେଉଁ ସାଂସ୍କ୍ରିଟର ସହିତ ସାମଞ୍ଜସ୍ୟ ବହୁତ ତେଣୁ କିନ୍ତୁ ଆଜି ଦୁର୍ଭାଗ୍ୟର ବିଷୟ ଯେ ଓଡ଼ିଆକୁ ନିଜେ ଓଡ଼ିଆବାଲା ବି କହିପାରୁ ନାହାନ୍ତି ଠିକ୍ ସେ କହିବା ତ ଦୁର କହୁ ନାହାନ୍ତି ମଧ୍ୟ ଯେମିତିକି ଗୋଟେ ଯଦି ହିନ୍ଦୀ ଭାଷୀ ବା ଅଲଗା ଭାଷା ବଙ୍ଗଳା ଭାଷୀ ଲୋକଟେ ଆସିବ ଓଡ଼ିଶାକୁ ଇଏ ଓଡ଼ିଆ ଲୋକମାନେ ଚେଷ୍ଟା କରିବେ ବଙ୍ଗାଳୀ ତା ସହିତ କଥାବାର୍ତ୍ତା ହେବେ ସିଏ ଓଡ଼ିଆ ଶିଖିବନି ଇଏ କିନ୍ତୁ ବଙ୍ଗାଳୀ ଶିଖି ବଙ୍ଗାଳୀ ଭାଷାରେ କଥାବାର୍ତ୍ତା ହେବେ ଓଡ଼ିଆକୁ ସେଟି ନ୍ୟୁନ କରିଦେବେ ନିଜ ପିଲାଙ୍କୁ ଇଂଲିଶ ମିଡ଼ିୟମରେ ପଢ଼ାଇବେ ଓଡ଼ିଆ ମିଡ଼ିଅୟମରେ ପଢ଼ାଇବେନି ହଁ ଆମେ ମାନୁଛୁ ଆଜି ଦୁନିଆରେ ଇଂଲିଶର ମାନ୍ୟତା ପଡ଼ିଛିି ପିଲାକୁ ଜବ୍ ମିଳିବ ସେଥିପାଇଁ ଇଂଲିଶ ମିଡ଼ିୟମ ପଢ଼ାଇବା କିନ୍ତୁ ଓଡ଼ିଆଟାକୁ ଭୁଲିବା ଦରକାର ନାହିଁ ଇଂଲିଶ ପଢ଼ କେ ମନା ନାହିଁ କିନ୍ତୁ ଓଡ଼ିଆଟାକୁ ଭୁଲନ୍ତୁନି ଓଡ଼ିଆରେ ଘରେ କଥାବାର୍ତ୍ତା ହୁଅନ୍ତୁ ଓଡ଼ିଆ ନ୍ୟୁଜ୍ ପେପର ମଗାନ୍ତୁ ଟିଭି ରେଡ଼ିଓ ସବୁଥିରେ ଓଡ଼ିଆ ବାଜୁ ସବୁପରେ ବି ଗୋଟେ କଥା ଦେଖିବାକୁ ଗଲେ ସରକାରଙ୍କର ବି ଇଚ୍ଛା ଶକ୍ତି ନାହିଁ ସରକାରଙ୍କ ଉପରେ କି ବାଧ୍ୟ କରୁନାହାନ୍ତି ଯେ ସରକାର ଓଡ଼ିଆ ଭାଷାକୁ ଟିକେ ଉନ୍ନତ କରନ୍ତି ଅଲଗା ରାଜ୍ୟରେ ମୁଁ ଦେଖିଛି ହୋଡ଼ିଙ୍ଗ ଫୋଡ଼ିଙ୍ଗ ଗୁଡ଼ାକ ସବୁ ବ୍ୟାନର୍ ପୋଷ୍ଟର ହୋଡ଼ିଙ୍ଗ ସବୁ ତାଙ୍କ ନିଜ ଆଞ୍ଚଳିକ ଭାଷା ଲେଖା ହେଇଥିବ କିନ୍ତୁ ଓଡ଼ିଶାରେ ସେମିତି ବାଧ୍ୟ ବାଧ୍ୟତାକ ନାହିଁ ସବୁ ଭାଷାରେ ଇଂଲିଶ ହିନ୍ଦୀ ଓଡ଼ିଆ ସବୁଥିରେ ଚଳିବ କିଛି ନାହିଁ ହଁ ବ୍ୟବସାୟିକ ଦୃଷ୍ଟିରୁ ସୁବିଧା ଇଂଲିଶ ଲେଖିଲେ କିନ୍ତୁ ଭାଷାକୁ ପ୍ରାଧାନ୍ୟ ଦେବାକୁ ହେଲେ ଆମକୁ ହୋଡ଼ିଙ୍ଗ ବ୍ୟାନର୍ ପୋଷ୍ଟର ସଚେତନତା ଜରୁରୀ ସରକାରଙ୍କ ସମସ୍ତ କାଗଜପତ୍ର ସମସ୍ତ ଅଫିସିଆଲି ଯେତେ ଅଛି ସବୁ ଓଡ଼ିଆରେ ବାହାରିବା ଦରକାର ସବୁ ଓଡ଼ିଆରେ ଲେଖା ହବା ଦରକାର ଖାଲି ତ ନୁହଁ ଆମେ ଏମିତି ଦେଖିଲେ ବି ହାଇକୋର୍ଟର ଯଦି ଓଡ଼ିଆ ଲୋକଟେ ଯାଉଛି ମେଡ଼ିକାଲ ପ୍ରେସ୍କ୍ରିପସନ ପାଇଁ ମେଡ଼ିକାଲରେ ଇଂଲିଶରେ ଲେଖାହେଇଥିବ ରୋଗ ନାଁ ଇଂଲିଶରେ ମେଡ଼ିସିନ ନା ଇଂଲିଶରେ ସବୁତ ଇଂଲିଶ ଓଡ଼ିଆ ନାହିଁ ଯେଉଁଥିରେ ତାକୁ ଅନ୍ୟର ସାହାଯ୍ୟ ନବାକୁ ପଡ଼ୁଛି ମେଡ଼ିସିନ ଷ୍ଟୋରକୁ ଆସିଲ ମେଡ଼ିସିନ ଯଦି ବଦଳି ଗଲା ଜାଣିପାରୁନି ସାଧାରଣ ଲୋକଟା ଯେ ଏଇଟା କ'ଣ ଦେଇଦେଲା ଯଦି ନ୍ୟାୟ ଅବସ୍ଥାକୁ ଯିବା ସେଠି ସବୁ ଇଂଲିଶ କ'ଣ ଲେଖା ହେଇଛି କ'ଣ ନାହିଁ ଓକିଲ କ'ଣ ଲେଖିଲା ତାକୁ କ'ଣ ଜଜ୍ ଲେଖିଲେ ଜଜମେଣ୍ଟ କ'ଣ ଆସିଲା କିଛି ବୁଝିପାରୁନି ସେ ଓଡ଼ିଆରେ ଲେଖା ନାହିଁ ବୋଲି ସରକାରଙ୍କର ଗୋଟେ ପ୍ରୟାସ ରହିବା ଜରୁରୀ ଆଉ ଏଥିପାଇଁ ଲୋକମାନଙ୍କର ବି ଇଚ୍ଛା ଶକ୍ତି ସରକାର କିଏ ସରକାର କହିଲେ ଲୋକ ଲୋକମାନେ ଗୋଟେ ସରକାରଙ୍କ ଉପରେ ଦବା ଦେବା ଦେବା ଦରକାର ଯେମିତିକି ସରକାରୀ ବିଷୟରେ ଟିକେ ଧ୍ୟାନ ଦେବେ ଆୱାରନେସ୍ ବଢ଼ିବା ଦରକାର ବିଭିନ୍ନ କ୍ୟାମ୍ପ କରି ଆୱାରନେସ୍ କ୍ୟାମ୍ପ କରି ଲୋକଙ୍କୁ ସଚେତନ ଦେବେ ଦରକାର ଯେ ଚାଲ ସରକାରଙ୍କୁ ଘେରେଉ କରିବା ଆମ ଓଡ଼ିଆ ଭାଷାକୁ ଉନ୍ନତ କରିବା ପାଇଁ କ'ଣଠୁ ପଦକ୍ଷେପ ନବା ପାଇଁ ଜଲ୍ଦି ନିଅନ୍ତୁ କିଛି ନାହିଁ ସେଥିପାଇଁ ଆଉ ଟାଇମ ଲାଗିବ ଏ ବାଟ ନିଶ୍ଚିତ ବାହାରିବ ସରକାର ନିଶ୍ଚିତ ଚେତିିବେ ଭାଷା ଏଇ ଓଡ଼ିଆ ଭାଷା ଉପରେ ଜନସଚେତନତା ଆସ୍ତେ ଆସ୍ତେ ହେଲେଣି ଜନସଚେତନ ହେଲେଣି ଲୋକମାନେ ଯେ ଚାଲ ସବୁ ରାଜ୍ୟ ଆଜିକାଲି କ'ଣ ହେଇ ନା ଲୋକମାନେ ଟିକେ ରହିଯାଉ ଥିଲେ କମଜୋର ଥିଲେ କୁଆଡ଼େ ଯାଇପାରୁ ନ ଥିଲେ କିନ୍ତୁ ଆଜି ଦୁନିଆ ଯାଇ ଦେଖିଲେଣି ଯେ ସବୁ ଅଞ୍ଚଳରେ ସବୁ ଭାଷା ଲେଖା ହେଇଛି କିନ୍ତୁ ଆମ ଓଡ଼ିଶାରେ ସେମିତି କିଛି ନାହିଁ ଚାଲ ଆମେ ଓଡ଼ିଆ ଲେଖିବା ଆମ ଓଡ଼ିଆକୁ ଉନ୍ନତ କରିବା ତ ଦିନ ଆସିବ ଏକା ଯେତେବେଳେ ସମୂହ ଉଠିବେ ଜାଗୃତ ହେବେ ସେତେବେଳେ ଓଡ଼ିଆ ଭାଷା ଉପରେ ଜୋର ଦେବେ ଓଡ଼ିଆ ଭାଷା ସରକାର ବାଧ୍ୟ ହେବେ ଯେ କିଛି କାର୍ଯ୍ୟ କରିବାକୁ ନହେଲେ କିନ୍ତୁ ନିଶ୍ଚିତ ଭାବେ ସରକାର ଏଥିପାଇଁ ଦାୟୀ